ଉନ୍ନତ ନିଯୁକ୍ତି ସୁଯୋଗ ପାଇବା ପାଇଁ ଆମର ଏ ଅଞ୍ଚଳର ଯୁବକମାନଙ୍କର ଆହ୍ୱାନ ହଉଛି ସମସ୍ତେ ପ୍ରାୟତଃ ମୋବାଇଲ ବ୍ୟବହାର କରୁଛନ୍ତି ଆଉ ଏବେ ଗମନାଗମନ ଅସୁବିଧା ବି ସହଜ ହେଇଛିି କୌଣସି ଅନଲାଇନ୍ ତାପରେ ଆଉ ଗୋଟେ ସି ଏସ ସି ସେଣ୍ଟର ଯୋଉ ପ୍ରାୟତଃ ଗ୍ରାମ ଗ୍ରାମରେ ସେଇଟା ବସିଛି ତାଙ୍କ ସହିତ ସମ୍ପର୍କ କଲେ ସେମାନେ ଇଏ ସୁଯୋଗ କିନ୍ତୁ ମୋବାଇଲରେ ଆଜିକାଲି ମୋବାଇଲଟା ବେଶୀ ବ୍ୟବହାର ହେଉଛି ତାଙ୍କ ସେଇଠୁ ହିଁ ସମସ୍ତେ ଜାଣିପାରୁଛୁ ଆମେ